ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାର ଆମକୁ ବହୁତ ସାହାଯ୍ୟ କରିଛନ୍ତି ପରିବହନ କ୍ଷେତ୍ରରେ ବି ବହୁତ ସାହାଯ୍ୟ କରୁଛନ୍ତି ତଥାପି ଗାଁ ଗହଳିରେ ସେତିକି ମାତ୍ରାରେ ଆମେ ସୁବିଧା ଅନୁଭବ କରିପାରୁନି ଯାହା ସହରରେ ଅନୁଭବ ହେଉଛେ ସବୁ କ୍ଷେତ୍ରରେ ଆମେ ସହରକୁ ଯିବା ଯିବାକୁ ପଡ଼ୁଛି ସରକାର ଆମକୁ ଯୋଗାଇ ଦେଇଛନ୍ତି ଶହେ ଆଠ ଆମ୍ବୁଲେନ୍ସ ତଥାପି ଆମକୁ ଅସୁବିଧା ହେଉଛି ଆମେମାନେ ଚାହୁଁଛେ ଆମେ ବି ସହର ଭଳିଆ ଗାଁ'ରେ ସ୍ୱାସ୍ଥ୍ୟ ସେବା ପାଇଁ କିଛି ଅଧିକା ସୁବିଧା ହେଉ ଯେଉଁ ଗର୍ଭବତୀ ମହିଳାମାନେ ବିକଳାଙ୍ଗ ଯୁବକ ଯୁବତୀମାନେ କିମ୍ବା ବୃଦ୍ଧ ଲୋକମାନେ ବୃଦ୍ଧ ମାଆ ଭଉଣୀମାନେ ଯାଉଛନ୍ତି ଗଲାବେଳେ ରାସ୍ତାରେ ବହୁତ ଅସୁବିଧା ଅନୁଭବ କରିଛନ୍ତି କିମ୍ବା ସେ ସେଠି ସହରରେ ବି ରହିବା ପାଇଁ ବହୁତ ଅସୁବିଧା ଅନୁଭବ କରିଛନ୍ତି ସେଥିପାଇଁ ଗାଁ'ରେ ବି ଆମର ସହର ଭଳିଆ ସ୍ୱାସ୍ଥ୍ୟସେବା ଆଉ ଏବଂ ଶିକ୍ଷା କ୍ଷେତ୍ରରେ ବି ଉନ୍ନତି ହେବା ଆବଶ୍ୟକ ପାଖରେ ଏଠି ଯିବା ପାଇଁ ହାଇସ୍କୁଲ୍ ଯିବା ପାଇଁ ଛୁଆମାନଙ୍କୁ ସାଇକେଲ୍ରେ ଯିବା ପାଇଁ ଅସୁବିଧା ହେଉଛି ଯେ ଛୁଆମାନେ ଯାଇପାରୁ ନାହାନ୍ତି ଯିବା ଗଲାବେଳକୁ ତାଙ୍କ ଅସୁବିଧା ଅନୁଭବ ହେଉଛି ସେଇଟା ଗାଁ'ରେ ସ୍ୱାସ୍ଥ୍ୟ ସେବା ପାଇଁ ଏବଂ ଶିକ୍ଷା ପାଇଁ ସ୍କୁଲ୍ ହେଉ ଏବଂ ହସ୍ପିଟାଲ୍ ହେଉ ଏବଂ ସବୁ ସୁବିଧା ଆମକୁ ଯୋଗାଇ ଯୋଗାଇଦେଲେ ଆମେ ଖୁସି ହେବା ଆଉ ସେ ସ୍ୱାସ୍ଥ୍ୟ ସେବା ପାଇଁ ଯୋଉଁ ଆମ୍ବୁଲାନ୍ସ ଆସିକି ନେଲା ବେଳକୁ ଗର୍ଭବତୀ ମହିଳା ବହୁତ ଅସୁବିଧା ସୃଷ୍ଟି ହେଉଛି କିଏ ମରିଯାଉଛି କିମ୍ବା କାହାର ଛୁଆ ନଷ୍ଟ ହେଇଯାଉଛି ଆଉ ସେଥିପାଇଁ ଗାଁ'ରେ ସ୍ୱାସ୍ଥ୍ୟ ସେବା ପାଇଁ ଆଉ କିଛି ସୁବିଧା ହେଲେ ଆମେ ଖୁସି ଅନୁଭବ କରିବା ସେଥିପାଇଁ ସରକାରଙ୍କୁ ଅନୁରୋଧ ଯେ ଗାଁ'ରେ ବି ସହର ଭଳିଆ ସ୍ୱାସ୍ଥ୍ୟ ସେବା ଯୋଗାଇଦେବେ ଏବଂ ଶିକ୍ଷା କ୍ଷେତ୍ରରେ ବି ସହର ଭଳିଆ ଗାଁ'ରେ କୁନି କୁନି ପିଲାଙ୍କ ପାଇଁ ଏବଂ ହାଇସ୍କୁଲ୍ରେ ପଢ଼ୁଥିବା ପାଇଁ ଏବଂ କଲେଜ୍ ବି ଯୋଉ ଯିବା ପାଇଁ ପଡ଼ୁଛି ଏତେ ଦୂରକୁ ଝିଅମାନେ ଗାଁ'ରେ ଗୋଟେ ସେଥିପାଇଁ ଗାଁ'ରେ କିଛି ବ୍ୟବସ୍ଥା ହେଲେ ସମସ୍ତେ ଉପକୃତ ହେବେ